କୃଷିର ଗୁରୁତ୍ୱ ବିଷୟରେ ମୁଁ କିଛି କହିପାରିବି କୃଷି କୃଷି କୃଷି ବିନା ଆମେ ବଞ୍ଚିବା ଅସମ୍ଭବ କୃଷି ଆମ ଜୀବନ ବଞ୍ଚାଇ ଥାଏ ଚାଷ ଯଦି ନହେବ ଖାଦ୍ୟର ଅଭାବ ଘୋର ଦେଖାଦେବ ଦର ଦାମ ବୃଦ୍ଧି ପାଇବା କୃଷିର ଗୁରୁତ୍ୱ ଖୁବ ବେଶୀ ଖାଇବା ପାଇଁ ସବୁକିଛି କୃଷି ହେଲା ଆମ ଭାତ ଥାଳି କୃଷିର କୃଷ କୃଷକର କିପରି ଉନ୍ନତି ହେବ ସେଥିପାଇଁ ସମସ୍ତେ ସଯାଗ ହେବା ଉଚ୍ଚିତ ଯେଉଁମାନେ ବେକାରୀ ସେମାନେ ସେମାନେ କିଛି କୃଷି କାର୍ଯ୍ୟ କରିବା କରିବା ଦରକାର ଏବଂ ଯେଉଁ ପଡ଼ିଆ ପକେଇବାନି ଏବଂ ସବୁବେଳେ ଚାଷ କାର୍ଯ୍ୟ କରିବା ବର୍ଷକୁ ଦୁଇଥର ଦୁଇ ତିନିଥର ଚାଷ କଲେ ଆମର ଖାଦ୍ୟର ଅଭାବ ଦେଖାଦେବନି ଏବଂ ସମସ୍ତେ ସଫିସିଏଣ୍ଟ ଖାଦ୍ୟ ପାଇବେ ତେଣୁ କୃଷି ଆମ ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ